ହଁ ହ୍ୟାଲୋ ଆପଣ ରବୀନ୍ଦ୍ର ଡ଼କ୍ଟର୍ କହୁଥିଲେ କି ଆଉ ସାର୍ ତମେ କେତେଟାରୁ ମେଡ଼ିକାଲ୍ ଖୋଲୁଛ ହଁ ଆଉ ମୁଁ ମୋ ଦେହ ଟିକେ ସିରିଏସ୍ ଅଛି ଆଉ ଗଲେ ଚିକିତ୍ସା କରିବେ କି

କେଉଁ କେଉଁ ବାର ଖୋଲୁଛନ୍ତି ହଁ ହଉ ଆଉ ଆଉ ମୁଁ ଯିବି ଆଉ ମୋର ଓ ମୋତେ ଜ୍ୱର ହୋଇଛି ଜ୍ୱର ଜ୍ୱର ହୋଇଛି ନାଇଁ ଆପଣ କରିବେ ଆଉ ହଁ ମେଡ଼ିସିନ୍ ଚାଲୁ ମେଡ଼ିସିନ୍ ଆଣିକି ଖାଇଥିଲି ଦୋକାନରୁ ଆଉ କିନ୍ତୁ ଜ୍ୱର ଛାଡ଼ୁନି ଜ୍ୱର ଛାଡ଼ୁନି ମୁଣ୍ଡ ବଥା ହେଉଛି ଗୋଡ଼ କାଟୁଛି ଏମିତି ବିଭିନ୍ନ ରୋଗ ହେଉଛି ଆଉ ହଁ ହଁ ହଉ ଆଉ ମୋ ସାଙ୍ଗ ସାଥିମାନେ ହେଲେ ଯିବେ ବୋଲି କହୁଛି ତାଙ୍କର ହେଲେ ଦେହ ଟିକେ ଭଲ ନାହିଁ ତ ହଁ ହଁ

ହଁ ଆଉ କେଉଁଠି କି ଯିବୁ ଆଉ ଆପଣ କେଉଁଠି ରହୁଛନ୍ତି

ହଁ ହଁ ହଁ

ହଁ ହଁ ହଁ ହଁ ହଉ

ସେ ଜଣେ ରୋଗୀ ଅଛନ୍ତି ଆଉ କେତେଜଣ ରୋଗୀ ଅଛନ୍ତି ତମ ପାଖରେ

ହଁ ଆଉ ଲାଇନ୍ ବାନ୍ଧିବାକୁ ପଡ଼ୁଛି ନା ଲାଇନ୍ ବାନ୍ଧିବାକୁ ପଡ଼ୁଛି ନା କଣ ହଁ ହଁ ହେଲେ ଟିକେଟ୍ ପାଇଁ କେତେ ପଇସା

ବେଡ଼୍ ବେଡ଼୍ର ସୁବିଧା ଅଛି ହଁ ହଉ ଠିକ୍ ଅଛି ଆମେ ଯାଉ ଯାଉଛୁ ଆସନ୍ତା କାଲି

ହଁ ହଁ ହଉ